ବର୍ତ୍ତମାନ ଯୁଗରେ ମୋବାଇଲ ଚଲାଇବାକୁ ହେଲେ ଇଣ୍ଟରନେଟ୍ର ଆବଶ୍ୟକତା ବହୁତ ଦରକାର କାହିଁକିନା ନେଟ୍ ବ୍ୟବହାର ଦ୍ୱାରା ସବୁ କିିଛି ହେଇପାରିବ ନେଟ୍ ବ୍ୟବହାର ନକଲେ ମୋବାଇଲ ଧରିକି କିଛି ଲାଭ ନାହିଁ ସେଟା ଆମେ ବିଭିନ୍ନ ଜିନିଷ ଜାଣିପାରୁ ନେଟ୍ ବ୍ୟବହାର ଦ୍ୱାରା ନେଟ୍ ବ୍ୟବହାର ଦ୍ୱାରା ଆମେ ଗୁଗଲ୍ରେ ସର୍ଚ୍ଚ କରିକି ବିଭିନ୍ନ ଆମେ ବିଭିନ୍ନ ରାସ୍ତାଘାଟ ସବୁକିଛି ପାଇଥାଉ ତା'ପରେ କେଉଁ ଦେଶରେ ଲୋକ ସଂଖ୍ୟା କେତେ ସବୁକିଛି ପାଇଥାଉ ତା'ପରେ ଡିକ୍ସନାରୀରେ ଆମେ କୌଣସି ମିିନିଙ୍ଗର ଅର୍ଥ ବାହାର କରିବା ପାଇଁ ହେଲେ ଓ ମୋବାଇଲରେ ଶୀଘ୍ର ବାହାରିଥାଏ ମୁଁ ବର୍ତ୍ତମାନ ଗୋଟିଏ ଦିନରେ ଦେଢ଼ ଜି ବି ଡାଟା ମୋର ସରିଯାଇଥାଏ ଆଉ ଏଠାରେ ନେଟ୍ୱାର୍କ ସମସ୍ୟା କିଛି ନାହିଁ ଏୟାରଟେଲ୍ ଟାୱାର୍ ଠିକ୍ ଭାବରେ ଆସୁଛି ଆଉ ଭଲ ଚାଲିଛି ମୋବାଇଲ